ହ୍ୟାଲୋ କିଏ କଉ ହୁଁ ନମସ୍କାର କିଏ କହୁଥିଲେ ଆଜ୍ଞା ଆଜ୍ଞା ଆଜ୍ଞା ହୁଁ ହୁଁ ହୁଁ ହୁଁ ହୁଁ ହୁଁ

ହଁ ଖର୍ଚ୍ଚ ବୋଲେ ଦେଖନ୍ତୁ ଏବେ ଆପଣ ପ୍ରାଇଭେଟ୍ ଟ୍ରିଟମେଣ୍ଟ୍ କରିବାକୁ ଚାହୁଁଛନ୍ତି ନାଁ ଗଭର୍ଣ୍ଣମେଣ୍ଟ୍ରେ ଟ୍ରିଟମେଣ୍ଟ୍ କରିବାକୁ ଚାହୁଁଛନ୍ତି ହଁ ତ ଆପଣଙ୍କର ବିଜୁ କାର୍ଡ଼୍ ଥିବ ନାଁ ହଁ ବିଜୁ କାର୍ଡ଼୍ ଧରିକି ଆସନ୍ତୁ ତା ସାଙ୍ଗରେ ରାସନ କାର୍ଡ଼୍ ଏଗୁଡ଼ାକ ଧରିକି ଆସନ୍ତୁ ଆପଣଙ୍କୁ ସୁବିଧା ସବୁ ମିଳିଯିବ ଆଉ କିଛିଟା ଯଦି ଖର୍ଚ୍ଚ ଲାଗିଲା ସେ ବିଷୟରେ ଦେଖିବା ଆଉ ନହେଲେ ସେଇଟା ବିଜୁ କାର୍ଡ଼୍ରେ ତ ସବୁ ଫ୍ୟାସିଲିଟି ଅଛି ସବୁ ସୁବିଧା ଆପଣଙ୍କୁ ମିଳିଯିବ ଆଉ ରହିଲା ଖାଇବା ପିଇବା ଏଇ ସବୁର ବି ତ ଗଭର୍ଣ୍ଣମେଣ୍ଟ୍ ହସ୍ପିଟାଲ୍ ସବୁ ସୁବିଧା ଅଛି କିଛି ଅସୁବିଧା ନା ହବନି ତେଣୁ ଦେଖ ଆଜ୍ଞା ନାଇଁ ନାଇଁ ସବୁ ସବୁ ତ ବିଜୁ କାର୍ଡ଼୍ରେ ହେଇଯିବ ଖାଇବା ପିଇବା ତ ହସ୍ପିଟାଲ୍ ତରଫରୁ ହେଇଯିବ ବାକି ପେସେଣ୍ଟ୍ ପାଇଁ କିଛି ଅସୁବିଧା ନାହିଁ ନାଇଁ ମେଡ଼ିସିନ୍ ପତ୍ର ଖାଇବା ଖର୍ଚ୍ଚ ଏଇ ସବୁ କିଛି ଅସୁବିଧା ହବନି ହଁ ପେସେଣ୍ଟ୍ ସାଙ୍ଗରେ ଯିଏ ରହିବ ତା'ର ଖର୍ଚ୍ଚ ପାଣି ସେଇଟା ଆଉ ମେଡ଼ିକାଲ୍ ଦବନି ସେଇଟା ଆପଣଙ୍କୁ ନିଜେ ହିଁ ସେଇଟା ବହନ କରିବାକୁ ପଡ଼ିବ ହଁ ତାଙ୍କ ପାଇଁ ତାଙ୍କ ସାଙ୍ଗେରେ ଆଉ ଜଣେ ଯିଏ ଥିବେ ତାଙ୍କ ପାଇଁ ବି କିଛିଟା ହେଇପାରିବ ଯେମିତି ଖାଇବା ବ୍ୟବସ୍ଥାଟା ହେଇପାରିବ ଆଉ ତାଙ୍କ ଆଉ ତୁମେ ତାଠୁ ଜଣେ ଠୁ ଆଉ ଅଧିକ ରହିବେ ସେ ବି ତଥାପି ଏଇ ଯେଉଁ ଜଣକୁ ଦିଆହବ ସେଇଟା ବି ତା ମାନେ ନାଁ ନିୟମ ନାହିଁ ଯେହେତୁ ଆପଣ କହୁଛନ୍ତି ଆପଣଙ୍କର ସେମିତି ନାହିଁ ବୋଲିକି ସେଥିପାଇଁ ମୁଁ ଆପଣଙ୍କୁ ନିଜ ଆଡ଼ୁ କିଛିଟା ସାହାଯ୍ୟ କରିପାରିବି ଆଉ ତା'ହେଲେ ଆଉ ଯଦି ଅଧିକ କିଏ ରହିବେ ତା'ହେଲେ ସେମାନଙ୍କ ଖର୍ଚ୍ଚ ସେ ଆପଣ ନିଜେ ହିଁ ସେଇଟା ବହନ କରିବେ ଆଉ ନହେଲେ ପେସେଣ୍ଟ୍ର ଖର୍ଚ୍ଚ ପାଇଁ ଆପଣଙ୍କୁ ଚିନ୍ତା କରିବାକୁ ନାଇଁ ଆପଣ ନିଶ୍ଚିତ ହେଇକିରି ଆସନ୍ତୁ ଆଜ୍ଞା ଆଜ୍ଞା ହଁ ଆପଣ ଆସିଲେ ମୋତେ ମୋତେ ଏଇ ନମ୍ବର୍ରେ କଲ୍ କରିବେ ମୁଁ ଆପଣଙ୍କୁ ସବୁ ସୁବିଧା ଇଏ କରିଦେବି ଆଉ ଲୋକ ଅଛନ୍ତି ସେମାନଙ୍କୁ କହିଦେବି ଆପଣଙ୍କୁ ସାହାଯ୍ୟ କରିବେ